ଫିଲିପ୍ସ ଟିଭିଟିଏ ମୁଁ ଗୋଟେ କିଣିଥିଲି ଦୁଇ ହଜାର ପାଞ୍ଚ ସେ ଟିଭିଟି ବହୁତ ଭଲ ପଡ଼ିଲା ଆଜି ପର୍ଯ୍ୟନ୍ତ ସେ ଟିଭିଟି କିଛି ଖରାପ ହେଇନି ପାର୍ଟସ କିଛି ଖରାପ ହେଇନି ପିଲାମାନେ ତାକୁ ରଫ ୟୁଜ୍ କଲେ ବି ତାର କୌଣସି ପିକ୍ଚର ଟ୍ୟୁବ କି କିଛି ପୋଡ଼ାପୋଡ଼ି କି କିଛି ପୋଡ଼ି ଯାଇନି ଆଜି ପର୍ଯ୍ୟନ୍ତ ଭଲ ଚାଲିଛି ମୁଁ ତାକୁ କିଣିଥିଲି ଭଲ ରେଟ୍ରେ ଗୋଟେ କିଣିଥିଲି ଯାହାକି ଆଜି ପର୍ଯ୍ୟନ୍ତ ଭଲ ଚାଲିଛି ତେଣୁ ମୁଁ ଭାବୁଛି ଫିଲିପ୍ସର ଅନ୍ୟ ଜିନିଷ ଅନ୍ୟ ପ୍ରଡ଼କ୍ଟ ଗୁଡ଼ିକ କିଣିବି ଇଲେକଟ୍ରୋନିକ୍ ଜିନିଷ ହିସାବରେ ଫିଲିପ୍ସ କମ୍ପାନୀ ବହୁତ ଭଲ ଅଛି